ମୁଁ ରଥଯାତ୍ରାକୁ ଯାଇଥିଲି ମୋ ମାଆ ସହିତ ମୋ ମାଆ ଆଉ ମୁଁ ବହୁତ କଷ୍ଟରେ ଜଗନ୍ନାଥଙ୍କ ପାଖକୁ ଗଲି ଜଗନ୍ନାଥ ଦର୍ଶନ କଲି ଏତେ ଗହଳି ଯେ ସେଇଠେ ପାଦ ପକେଇବାକୁ ଜାଗା ବି ନଥିଲା ମୁଁ ମୋ ମାଆଙ୍କ ହାତ ଛାଡ଼ିଦେଲି ଶେଷରେ ଗୋଟିଏ ସ୍ତ୍ରୀ ଲୋକ ପାଖକୁ ଗଲି ଓହରି ପ ଓହରି ପଛୁକୁ ଏତି ଏମିତିକି ମୋର ମୋବାଇଲ୍ ମୋ ପାଖରେ ନଥିଲା ମୋ ମାଆଙ୍କୁ ବହୁତ ଖୋଜିଲି ହେଲେ ବି ପାଇଲି ନାହିଁ ଶେଷରେ ମୋ ମାଆଙ୍କ ନମ୍ବରକୁ ଜଣଙ୍କୁ ଫୋନ୍ ମାଗିକି କରିଲି କଲ୍ ମୋ ମାଆଙ୍କୁ କହିଲି ମୁଁ ପୋଲିସ୍ ପାଖକୁ ଯାଉଛି ହେରି ତୁ ଆସିକି ମୋତେ ସେଠାରୁ ନେଇଯିବୁ